ଚଉଦ ଜାନୁୟାରୀ ଦୁଇ ହଜାର ପାଞ୍ଚ ପନ୍ଦର ଡିସେମ୍ବର ଦୁଇ ହଜାର ବାଇଶ ପନ୍ଦର ଜୁନ୍ ଦୁଇ ହଜାର କୋଡ଼ିଏ ଦଶ ମାର୍ଚ୍ଚ୍ ଦୁଇ ହଜାର ଚଉଦ କୋଡ଼ିଏ ଅଗଷ୍ଟ ଦୁଇ ହଜାର ତେର